ଡକ୍ଟରମାନେ ଯେତବେଳେ ମୁଁ ତାଙ୍କୁ କିଛି ରୋଗ ବିଷୟରେ କହିଥାଏ କିମ୍ବା କିଛି ଟେଷ୍ଟ କରିଥାଏ ଯେଉଁ ଔଷଧର ବିବରଣୀ ଆମକୁ ଦେଇଥାନ୍ତି ତାହା ଯେତେବେଳେ ଆମେ ଔଷଧ ଦୋକାନକୁ କିଣିବାକୁ ଯାଉ ତାହାର ଦାମ ଖୁବ ଅଧିକ ଥାଏ ସେହି ପ୍ରକାର ଅସୁବିଧାର ଅନୁଭୁତି ମୁଁ ବହୁତଥର କରିଛି ଆଉ ତାକୁ ଛାଡ଼ିଦେଲେ ସରକାରୀ ଡାକ୍ତରଖାନାରେ ହେଉଥିବା ଲାଗିଥିବା ଲମ୍ବା ଲାଇନ୍ କାହାର କ'ଣ ଅସୁବିଧା ଥିବ ସେଇ ରୋଗୀକୁ ଲାଇନ୍ରେ ବହୁତ ସମୟ ଧରି ଅପେକ୍ଷା କରିବାକୁ ପଡ଼ିଥାଏ ତା'ପରେ କେତେ ସମୟ ପରେ ସେ ତାଙ୍କ ଚିକିତ୍ସାର ତାଙ୍କୁ ଦେଖେଇବାର ଡକ୍ଟରକୁ ଏକ ସମୟ ପାଇଥାନ୍ତି ତା'ପରେ ସିଏ ସେଠାକାରୁ ଆସିପାରନ୍ତି ଏହିଭଳି ସମସ୍ୟା ଗୁଡ଼ିକ ଖୁବ ଲଜ୍ଜାକର ଲଜ୍ଜାଜନକ ଏଗୁଡ଼ିକ ସୁବିଧାବାଦୀ କରାଇଦେଲେ ଠିକ ହବ